ଆମେ ବଗିଚାରେ କାମ କଲା ବେଳେ କୋଡ଼ି ଗଇଁତି ଶାବଳ କୋଦାଳ ସବୁ ବ୍ୟବହାର କରୁ ଆମେ ମାଟି ଶାବଳରେ ଖୋଳି ଥାଉ ଆଉ ବଡ଼ ବଡ଼ ଗଛମାନଙ୍କରେ ଲଗାଇଥାଉ କୋଡ଼ିରେ ମାଟିକୁ ଚାରିଆଡ଼େ ଖେଳାଇ ଥାଉ ଗଛମୂଳରେ ଘାସ ସବୁ ସଫା କରି ଗଛକୁ ବଡ଼ କରିବା ପାଇଁ ଗଛ ମୂଳକୁ କୁଷି ଥାଉ ଏବଂ ତା'ପରେ ଗଛ ମୂଳରେ ସାର ଦେଇଥାଉ